ଏହି ଅଞ୍ଚଳରେ ସବୁ ପ୍ରକାର ପକ୍ଷୀ ଦେଖିବାକୁ ମିଳେ କୁଆ ଘରଚଟିଆ କୋଇଲି ପାରା କାଉ ବଣି ବଗ ଏହି ସବୁ ପକ୍ଷୀ ଦେଖିବା କୁକୁଡ଼ା ଏହି ସବୁ ପକ୍ଷୀ ଦେଖିବାକୁ ମିଳେ ବତକ ବି ଆମେ ଦେଖିବାକୁ ପାଉ ଯେ ସମସ୍ତଙ୍କ ଭିତରୁ ମାନେ ହଳଦୀ ବସନ୍ତ ଅନ୍ୟ ପ୍ରକାରର ହଳଦୀ ବସନ୍ତ ଦେଖିବା ପାଇଁ ଯେମିତି ସୁନ୍ଦର ହଳଦୀ ବସନ୍ତ ଦେଖିଲେ ଲୋକେ କୁହନ୍ତି ହଳଦୀ ବସନ୍ତ ଦେଖିଲେ କୁଆଡ଼େ ସବୁ ଶୁଭ ହୋଇଥାଏ ଗୋଟେ ହଳଦୀ ବସନ୍ତ ଦେଖିଲେ ପୁଣି ଲୋକେ ଖୋଜି ଖୋଜି ଦେଖିବେ ଆଉ ଗୋଟେ ହଳଦୀ ବସନ୍ତ କାଇଁ ଆଉ ଗୋଟେ ହଳଦୀ ବସନ୍ତ ଦେଖିଲେ ଦୁଇଟା ହଳଦୀ ବସନ୍ତ ଦେଖିଲେ ଶୁଭ ହୋଇଥାଏ ହଳଦୀ ବସନ୍ତ କୁଆଡ଼େ ଶୁଭର ପ୍ରତୀକ ହଳଦୀ ବସନ୍ତ ପ୍ରାୟେ ଯେତେ ବେଳେ ଗଛର ପ ଗଛ ପତ୍ର ଝଡ଼ା ଦିଏ ଫେବୁଆରୀ ମାର୍ଚ୍ଚ ମାସ ଭିତରେ ଗଛ ଯେତେବେଳେ ପତ୍ର ଝଡ଼ା ଦିଏ କଅଁଳି କଅଁଳି ପତ୍ର ହୋଇଥାଏ ହଳଦୀ ବସନ୍ତ ସେତେ ବେଳେ ଦେଖିବାକୁ ମିଳେ ହଳଦୀ ବସନ୍ତ ଦେଖିବାକୁ ମିଳେ ହଳଦୀ ବସନ୍ତ କୋଇଲି ବି କୋଇଲି ବି ଏଇ ସମୟରେ ଦେଖିବାକୁ ମିଳେ କୋଇଲିର କୁହୁ କୁହୁ ଶବ୍ଦ ଶୁଣିବା ପାଇଁ ଲୋକ ଭାରି ଖୁସି ହେଇ ଦେଖନ୍ତି କୋଉଠି ଗୋଟେ କୋଇଲିଟିଏ ଅଛି ଯେ କୁହୁ କୁହୁ ଶବ୍ଦ ଦେଉଛି ଶବ୍ଦ ଦେବା ଦେଉଛି ଲୋକେ ଭାବନ୍ତି ଯେ କୋଇଲିଟିଏ ତା'ର ଶବ୍ଦ ମଧୁର ହଳଦୀ ବସନ୍ତ ଦେଖିଲେ ଶୁଭ ହୋଇଥାଏ ଆଜି ହଳଦୀ ବସନ୍ତ ଦେଖିଛୁ ଆମର ଆଜି ସବୁ ଶୁଭ ହେବ ଭାବନ୍ତି ହଳଦୀ ବସନ୍ତ ଦେଖିଲେ ଶୁଭ ହୁଏ ତେଣୁ ହଳଦୀ ବସନ୍ତ ଖୋଜି ଖୋଜି ଦେଖନ୍ତି ହଳଦୀ ବସନ୍ତ ବହୁତୁ ପ୍ରିୟ ହୋଇଥାଏ ପ୍ରିୟ ପକ୍ଷୀ